ହ୍ୟାଲୋ ସାର୍ ହଁ ସାର୍ ନମସ୍କାର ଆପଣ ଡକ୍ଟର ଚିନ୍ତାମଣି କହୁଥିଲେ ନା ଏଇ ଯେଉଁ ଆପଣଙ୍କ ମେଡ଼ିକାଲ ଚବିଶି ଘଣ୍ଟା ଖୋଲା ହଉଛି ଖୋଲା ରହୁଛି ସବୁମାନେ ମେଡ଼ିସିନ୍ ଫେଡ଼ିସିନ ସବୁ ମିଳିବ ନା ଆମେ ଯାଇଥାଆନ୍ତୁ ଆପଣଙ୍କ ମେଡ଼ିକାଲ ଗୋଟେ ସେଥିପାଇଁ ପଚାରୁଥିଲି ଆଉ ସେଇତ ପଚାରୁଥିଲି ଆଉ ଆଉ ଯେଉଁମାନେ ଯେଉଁ ଥାଇରଏଡ଼ ଆମର ହେଇଛି

ସେଥିପାଇଁ ଯାଇଥାଆନ୍ତି ମୁଁ କହିଲି ଥାଇରଏଡ଼ର ଅଛନ୍ତି ନା ଭଲ ଡକ୍ଟର ସ୍ପେସିଆଲିଷ୍ଟ ଓ ସେଇଟା ମୁଁ ପଚାରିଥିଲି ନା ଜଣେ ଆଉ ଆଉ ଯେଉଁ ମେଡ଼ିସିନ୍ ଫେଡ଼ିସିନ ସବୁ ଠିକ୍ଠାକ୍ ମିଳୁଛି ନା ଆମ ଥାଇରଏଡ଼ ପାଇଁ ଉଁ ହୁଁ ଆଉ ଯେଉଁ କହୁଛି କେତେଟାରୁ କେତେଟା ପର୍ଯ୍ୟନ୍ତ ଖୋଲାହଉଛି ମେଡ଼ିକାଲ ମାନେ ଯେଉଁ ମାନେ ଯେଉଁ ଇଏ ପାଇଁ କେତେଟାରୁ କେତେଟା ପର୍ଯ୍ୟନ୍ତ ଖୋଲା ହଉଛି ମାନେ କେତେଟାରୁ କେତେଟା ଟାଇମ୍ ପର୍ଯ୍ୟନ୍ତ ମାନେ ଥାଇରଏଡ଼ ପାଇଁ ଖୋଲା ହଉଛି ଆଉ ଯେଉଁ ଟିକେଟ କେଉଁଠି କରାହଉଛି ପୁଣି ଅନଲାଇନ ନା ହଁ ମୁଁ କହିଲି ଅନଲାଇନ ହଉଛି ହଉ ତାହେଲେ ମୋ ନାଁରେ ସିଟ୍ ଗୋଟେ କରିଦେଇଥିବେ ଅଠର ତାରିକ ଦିନ ଯିବି ହଉ ହଉ ନାଁ ଲେଖନ୍ତୁ ନାଁ ହେଲା ଏଇ ଫୋନ ନମ୍ବରରେ ନା ଏଇ ଫୋନ ନମ୍ବରରେ ରେଜିଷ୍ଟର ସେଭେନ ଥ୍ରୀ ସେଭେନ ଥ୍ରୀ ଟୁ ଫାଇପ ନାଇନ ଟୁ ଡବଲ୍ ଏଇଟି ଫାଇପ ସେଭେନ

ବିଲେରୀ ବଡ଼ପ୍ରଧାନ କେଉଁଝର ହଉ ତାହେଲେ